ହଁ ଭାଇ ମୁଁ ଫ୍ଳିପକାର୍ଟରୁ କହୁଥିଲି କୁହନ୍ତୁ

ଆଜ୍ଞା ହଁ ଆଜ୍ଞା ଆଜ୍ଞା ଆପଣଙ୍କ ନାଁ ଟା କ'ଣ ଥିଲା କହିଲେ ଆଚ୍ଛା ଆଚ୍ଛା ଆଜ୍ଞା ଆଜ୍ଞା ଭାଇ ହଁ ହଁ ଟିକେ ରୁହନ୍ତୁ

ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ଆଜ୍ଞା ଆପଣ

ଆଡ଼୍ରେସଟା କ'ଣ ଥିଲା କହିଲେ ଆଚ୍ଛା ଆଚ୍ଛା ଆଚ୍ଛା ଠିକ ଅଛି ମୁଁ ଯାଇ ବହୁତ ଜଲଦି ପହଞ୍ଚି ପାରିବି ଆପଣଙ୍କ ପାଖରେ ଠିକ ଅଛି ଆପଣ ବ୍ୟସ୍ତ ହୁଅନ୍ତୁନି ମୁଁ ଆପଣଙ୍କ ପାଖରେ ବହୁତ ଜଲଦି ଯାଇ ପହଞ୍ଚିବି ଆଜ୍ଞା ଠିକ୍ ଅଛି ଆଜ୍ଞା ରଖୁଛି ନମସ୍କାର ଆଜ୍ଞା